ସାଧାରଣତଃ ଆମ ମଧ୍ୟାହ୍ନ ଭୋଜନରେ ଭାତ ଭାତ ବି କେଉଁଦିନ ଉଷୁନା ଭାତ ତ ଆଉ କେଉଁ ଦିନ ଅରୁଆ ଭାତ ବି ହୋଇଥାଏ ତା'ପରେ ଡାଲି ସାଧାରଣତଃ ହରଡ଼ ଡାଲି ମୁଗ ଡାଲି ବିରି ଡାଲି ମସୁର ଡାଲି ଆଉ ବୋଟ ଡାଲି ବି ସେଇଟା ଗୋଟେ ହେଇଥାଏ ତା'ପରେ ତ ଶାଗ ଶାଗ କହିଲେ କୋଶଳା ଶାଗ ଖଡ଼ା ଶାଗ ତା'ପରେ ଯେଉଁ କଖାରୁ ପତ୍ର ପୋଇ ପତ୍ର ଏଇଗୁରା ସବୁ ଟାଇପର ଇଏ ଗୋଟେ ଶାଗ ମଧ୍ୟ ହୋଇଥାଏ ତା'ପରେ ପନିର ତରକାରୀ କି ପୋଟଲ ତରକାରୀ କି ଆଳୁ ଭେଣ୍ଡି ବାଇଗଣ ଏଥିରୁ ଗୋଟେ ତିଆରି ଗୋଟେ ମିଶ୍ରଣ ଇଏ ଗୋଟେ ତରକାରୀ ତା'ପରେ ଆଉ ଗୋଟେ ତଃ ଆମର ଭଜା ହେଇଥାଏ କି ପୋଟଳ ଭଜା ହଉ କି ଆଳୁ ଭଜା ହଉ କି ବାଇଗଣ ଭଜା ହଉ କି ବିଭିନ୍ନ ପ୍ରକାରର ଭଜା ହୋଇଥାଏ ଏ ଇଏ ତ ଗଲା ଆମର ମଧ୍ୟାହ୍ନର ମଧ୍ୟାହ୍ନରେ ତିଆରି ହୋଇଥିବା ଖାଦ୍ୟ କଥା ତା'ପରେ ରାତ୍ରି ଭୋଜନରେ ଆମର ରୁଟି ହୋଇଥାଏ କେବେ ତ ଚକୁଳି ପିଠା କି ଆମର ଧର କ'ଣ ଧର ଛଣା ଛଣି ହେଲା କି କ'ଣ ହେଲା ଏମିତି ବିଭିନ୍ନ ଜିନିଷ ହେଇଥାଏ ଏ ରୁଟି ସହିତ ଖାଇବା ପାଇଁ କେବେ କେବେ ତରକାରୀ ହେଇଥାଏ ଆଳୁ ଆଳୁ ମଟର ତରକାରୀ ହଉ କି ଆଳୁ ପୋଟଲ ତରକାରୀ ହଉ କି ଯେମିତି ତରକାରୀ ମଧ୍ୟ ହେଇଥାଏ କିମ୍ବା କ୍ଷୀର ହୋଇଥାଏ କ୍ଷୀର ସାଙ୍ଗରେ କ୍ଷୀର ସହିତ ବି ବେଳେବେଳେ ପରଟା ହେଇଥିଲେ ଭଜା ଆଳୁ ଭଜା ଏଥି ମଧ୍ୟ ବି ହୋଇଥାଏ ଏମିତି ବିଭିନ୍ନ ପ୍ରକାରିଆ ଖାଇବା ମଧ୍ୟ ରାତ୍ରିରେ ହୋଇଥାଏ ଆଉ ରାତ୍ରିରେ ପ୍ରାୟତଃ ଆମ ଘରେ ପୁରୀ ଫୁରି ପୁରୀ ହେଲେ ବୋଟ ତରକାରୀ କି ବାଡ଼ିଆ ଡାଲମା ଫାଲ୍ମା ଏମିତି ସବୁ ବିଭିନ୍ନ ପ୍ରକାରିଆ ଖାଦ୍ୟ ହୋଇଥାଏ ଏଇଟା ତ